ମାଛଧରା ସହିତ ତା ବାଦେ ପରିବେଶ ସଂରକ୍ଷଣ ଓ ସବୁଠାରୁ ମୁଖ୍ୟ ଜିନିଷ ହେଉଛି ମାଛ ଧରିଲା ପରେ ସେଇ ପୋଖରୀ ସେଇ ନଦୀ ଦୂଷିତ ହୋଇଯାଏ କାରଣ ଯଦି ଯଦି ଭାସୁଥିବା ନଦୀରେ ପାଣି ଧରିଲ କିଛି ପ୍ରୋବ୍ଲେମ୍ ହୁଏନି କିନ୍ତୁ ଗୋଟିଏ ପୋଖରୀ ଯୋଉଠିକି ପାଣିର ଫ୍ଲୋ ଟା ନଥାଏ ଗୋଟିଏ ଜାଗାରେ ଥାଏ ସେଇଠିକାର ସେଇ ପୋଖରୀର ସିଷ୍ଟମରେ ବହୁତ ଅସୁବିଧା ହୋଇଥାଏ ସେଠିକାର ଫୁଡ୍ ଚେନ୍ ଏସବୁ ହୁଏ କିଛି ସମୟ ପାଇଁ ଯାହାଫଳରେ ସେଠିକାର ଜୀବ ସେଠିକାର ମାଛ ପ୍ରାଣୀ ଏସବୁଙ୍କ ପ୍ରବଳକୁ ସାମ୍ନା ପ୍ରୋବ୍ଲେମ୍ସକୁ ସାମ୍ନା କରିବାକୁ ପଡ଼େ ଆଉ ରହିଲା ସେଠିକାର ଜଳ ପ୍ରଦର୍ଶନ ଯେହେତୁ ପାଣି ପାଣି ପ୍ରଦୂଷଣ ହେବା ଯୋଗୁଁ ମାଛମାନେ ଠିକ୍ ସେ ଅକ୍ସିଜେନ୍ ପାଆନ୍ତି ନାହିଁ କାହିଁକି ନା ସେଠିକାରେ ଅକ୍ସିଜେନ୍ ଥାଏ ଯୋଉଟାକି ପ୍ୟୁରିଫାଏ କରିବା ପାଇଁ କରିକି ସେମାନେ ପିଅନ୍ତି ତାହା ହେଉଛି ଗୋଟିଏ ମେଜର୍ ପ୍ରୋବ୍ଲେମ୍ ଜଳ ଜଳ ପ୍ରଦୂଷଣ ଆଉ ଯଦି ମାଛ ଧରୁଛ ତ ତୁମେ ଭଲ ଜାଲ ପକେଇକି ଗୋଳିଆ ଘଣ୍ଟା ନକରି ଧରିବ ତାହେଲେ ଯାଇକି ଭଲ ରହିବ